ଆମର ପାଖରେ ପାଖ ଗ୍ରାମ ଅଡ଼ରପୁଲି ସେଠାରେ କ୍ରିକେଟ୍ ଖେଳ ଭଲ ସୁବିଧା ଅଛି କ୍ରିକେଟ୍ ଖେଳ ଯେ ୱାର୍ଲଡ଼୍ ରେ ଲୋକମାନେ ପସନ୍ଦ କରନ୍ତି ବହୁତ ଲୋକ କ୍ରିକେଟ୍ ଖେଳେରେ ଖେଳନ୍ତି କି ବହୁତ ଲୋକ ବି ଦେଖନ୍ତି କ୍ରିକେଟ୍ ଖେଳ ଏକ ଆନନ୍ଦ ଆନନ୍ଦ ଉତ୍ସବର ଖେଳ ଏହା ସାଧାରଣ ଦୁଇ ଦଳ ମଧ୍ୟରେ ହୋଇଥାଏ ଗୋଟିଏ ଦଳରେ ଏଗାର ଜଣ ଆଉ ଗୋଟା ଦଳରେ ଏଗାର ଜଣ ବାଇଶି ଜଣ ମଧ୍ୟରେ ଖେଳହେଇଥାଏ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଦୁଇ ଅମ୍ପେୟାର୍ ମ୍ୟାଚ୍ ରେଫ୍ରି ସ୍କୋରର୍ ସବୁ ଥାଏ ଏଇ ଖେଳରେ ସବୁ ନିୟମ କାନୁନ୍ ଥାଏ ଗୋଟିଏ ଓଭର୍ ରେ ଛଅଟି ବଲ୍ ପଡ଼ିଥାଏ ଏବଂ ୱାଇଡ଼ି ଅଛି ନୋ ଅଛି ଯାହଉ କ୍ରିକେଟ୍ କ୍ଳବ୍ ବହୁ ଗ୍ରାମାଞ୍ଚଳରେ ବହୁତ ପ୍ରକାର ଆନନ୍ଦିତ ଲୋକଙ୍କୁ କରିଥାଏ ଏହାକୁ କହିବାକୁ ଗଲେ ଛକା ଚଉକା ବର୍ଷା ବି ମଧ୍ୟ ହୋଇଥାଏ ଦୁଇ ଦଳ ମଧ୍ୟରେ କିଏ ଛକା ପିଟିଲା ତ କିଏ ଚଉକା ପିଟିଲା ଲୋକମାନେ ବି ତାକୁ ଅନୁଭବ କରନ୍ତି ତାଳି ବଜାନ୍ତି ଲୋକମାନେ ଆମ ଗ୍ରାମାଞ୍ଚଳରେ ଯେଉଁ ଖେଳ ହଉଛି ଛକା ଚଉକା ଦେଖିକିରି ଲୋକମାନେ ପ୍ରାଇଜ୍ ବି ଦିଅନ୍ତି କାହାକୁ ଦଶ ଟଙ୍କା କାହାକୁ କୋଡ଼ିଏ ଟଙ୍କା ଆମର ଦର୍ଶକମାନେ ବି ଦେଇଥାନ୍ତି ଯାହଉ କ୍ରିକେଟ୍ ଖେଳ ଆମର ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ୟ ଚାଲିଛି ଆମରି ପାଖ ଗ୍ରାମ ଅଡ଼ରପୁଲି ଗ୍ରାମରେ ଆଠଟି ଦଳ ବି ଖେଳ ହଏ କେନ୍ଦ୍ରାପଡ଼ା ଜଗତସିଂହପୁର ବହୁତ ବହୁତ ଜିଲ୍ଲାସ୍ତରୀୟ ବି ଖେଳ ହଏ ସେଠାରେ ଆମକୁ ଯାଉଁ ବହୁତ ବହୁତ ଖୁସି ଲାଗେ ବହୁତ ଆନନ୍ଦ ଲାଗେ ଯାହଉ ଏ ଖେଳ ବିଶ୍ୱରେ ଏକ ନମ୍ବର୍ ଖେଳ ଯାହାକୁ ଲୋକେ ବହୁତ ଭାବନ୍ତି